ମାନସିକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ନିମନ୍ତେ କ୍ରୀଡ଼ା ପ୍ରତିଦିନ ଆମ ପାଇଁ ଆବଶ୍ୟକ ଅଟେ ଯାହାକି ଆମକୁ ଶାରୀରିକ ଏବଂ ମାନସିକ ରୂପେ ସୁସ୍ଥତା ପ୍ରଦାନ କରିଥାଏ ସେଥିପାଇଁ ଆମେ ପ୍ରତିବର୍ଷ ଆମ ଏକ ଛୋଟିଆ ଅନୁଷ୍ଠାନ ତରଫରୁ ଯଥା ଭଲି ବଲ୍ କ୍ରିକେଟ୍ ଏବଂ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ର ଆୟୋଜନ କରିଥାଉ ଯାହାଫଳରେ କି ଆଠରୁ ଦଶଟା ଟିମ୍ ଏଥିରେ ଭାଗନେଇ କ୍ରୀଡ଼ାକୁ ସମ୍ପୂର୍ଣ୍ଣ ସୁଚାରୁରୂପେ ତୁଲେଇଥାନ୍ତି ଏବଂ ସେମାନେ ଶାରୀରିକ ସୁସ୍ଥ ରହିବା ସହ ମାନସିକ ସୁସ୍ଥରେ ରହିଥାନ୍ତି ଏହି ଖେଳ ଆମେ ବର୍ଷରେ ଦୁଇରୁ ତିନିଥର ଆୟୋଜନ କରିଥାଉ ଏଥିପାଇଁ ଆମ ଅଞ୍ଚଳବାସୀ ଖେଳରେ ସନ୍ତୁଷ୍ଟ ହେବା ସହ ଖେଳକୁ ଦେଖି ଉପଭୋଗ ମଧ୍ୟ କରିଥାନ୍ତି ଏବଂ ଆମ କ୍ରିକେଟ୍ ଅର୍ଗାନାଇଜେସନ୍ ଫୁଟବଲ୍ ଅର୍ଗାନାଇଜେସନ୍ ଭଲି ଅର୍ଗାନାଇଜେସନ୍ ଅର୍ଗାନାଇଜର୍ମାନଙ୍କୁ ସାବାସି ଦେବା ସହିତ ଏହା ଉପଯୋଗୀ ଭା ଉପଯୋଗୀ ଅଟେ ବୋଲି ସେମାନେ ନିଜ ନିଜର ମନ୍ତବ୍ୟ ରଖିଥାନ୍ତି